ହଁ ମୁଁ ମୋ' ପିଲାଦିନ ଜୀବନ ବିଷୟରେ କିଛି କହିବି ମୋ' ପିଲା ବେଳର ଜୀବନ ବହୁତ ଭଲ ଥିଲା ଯେତେବେଳେ ଆମେ ଛୋଟ ଥିଲୁ ଯେତେବେଳ ବିଦ୍ୟାଳୟକୁ ଆମେ ଯାଉ ସେତେବେଳେ ସାଙ୍ଗମାନଙ୍କ ସହିତ ବେଶି ବହୁତ ମଜା ମଜଲିସ କରୁ ଏବଂ ସାର୍ ମାନଙ୍କୁ ହଇରାଣ କରିବା ଆଉ ପିଲା ପିଲା ମଧ୍ୟରେ ଝଗଡ଼ା କରିବା ଆଉ ଯେତେବେଳେ ଆମେ ସ୍କୁଲ ଛୁଟି ହୁଏ ଆମେ ମଧ୍ୟ କିଏ ଆଗେ ଘରେ ପହଞ୍ଚିବ ତା'ପରେ କିଏ ଘରେ ପହଞ୍ଚିକି ତାପରେ ଯେତେବେଳେ ଆମେ ଖେଳିବାକୁ ଯାଉ ସେ'ଠି ମଧ୍ୟ ଝଗଡ଼ା ଲାଗୁ ଯେ କିଏ ଆଗେ ବ୍ୟାଟିଙ୍ଗ୍ କରିବ କିଏ ଆଗେ ବୋଲିଙ୍ଗ୍ କରିବ ନହେଲେ ତାକୁ ଆମେ ଟିମରେ ଖେଳାଇବାନାହିଁ ଏଇଭଳି ଭାବେ ବହୁତ ପ୍ରକାର ଖେଳ ଆମେ ଖେଳିଥାଉ ଯେପରିକି ଲୁଡୁ କବାଡ଼ି ଭଲିବଲ୍ ଫୁଟବଲ୍ କ୍ୟାରମ୍ ଇତ୍ୟାଦି ଖେଳିଥାଉ ଆଉ ଖରାଦିନ ଛୁଟି ଯେତେବେଳେ ଆସିଥାଏ ସେତେବେଳେ ଆମେ ମାମୁଁ ଘରକୁ ଯାଉ ସେଠାରେ ବହୁତ ମଜା ମଜଲିସ ହୁଏ ଯେତେବେଳେ ବର୍ଷା ଦିନିଆ ପାଣିର ଧାର ବହୁତ ବଢ଼ିଯାଇଥାଏ ସେତେବେଳେ ଆମେ ପାଣିର ଧାରରେ ଡଙ୍ଗା ଭସାଇବା ପାଇଁ ବହୁତ ଭଲ ପାଇଥାଉ ଆଉ ସାଙ୍ଗସାଥୀ ମିସିକି କାହା ଡଙ୍ଗା ଆଗେ ଗୋଟିଏ ଯାଗାରେ ପହଞ୍ଚିବ ସେ କଥା ମଧ୍ୟ କହିଥାଉ ଆଉ ମଧ୍ୟ ଛୁଟି ହେଲେ ପିଲାମାନେ କେତେବେଳେ ପିଲାମାନେ ଅନ୍ୟ କାହା ବିଲରେ ବାରିରେ ପଶିକି ମାଛ ଧରିବା ସହିତ କିଏ କେତେ ମାଛ ଧରିଲା ସେଇଟା ମଧ୍ୟ କହିଥାଉ